ଭାଇ ଆମେ ଆମେ ତ ସାତଟାରେ ଯିବା କଥା ତୁମେ ଆସି ଆଠଟାରେ ଆସି ପହଞ୍ଚିଲ ହ ହଉ ଚାଲ ଯିବା ଆଉ ଯିବା ଆଉ ପହଞ୍ଚିବା ଆମର ନଅଟାରେ ନିହାତି ଆବଶ୍ୟକ ପୁରୀରେ ପୁରୀରେ ଆମେ ଗଲେ ସେଠି ବୁଲାବୁଲି ଅଛି ଅବଢ଼ା ଖାଇବା ଆଉ

ଥଣ୍ଡା ଦିନ କେମିତି କ'ଣ କରିବା ହଉ ଚାଲ ତୁମେ ନହେଲେ ଏ ବାଟରେ ଫେରି ଆଉ ଚାଲ ଅଲଗା ବାଟରେ ଯିବା

ପୁରୀ କେମିତି ଏପଟେ ଯିବା ଆଉ ତୁମେ ଚାଲ ବୁଲାଅ ଅଟୋ ବୁଲାଅ ଚାଲ ସେପଟେ ଯିବା ସେପଟ ବାଟ ଯଦି ଦେଖିଛ କୁହ ନହେଲେ ପଚାରି ପଚାରି ଚାଲ ଯିବା

ହଉ ଚାଲ ସେପଟେ ଯିବା